ଭାରତରେ ଚାହା ସମସ୍ତେ ପିଇବାକୁ ଭଲ ପାଆନ୍ତି ଆମ ଘରେ ବି ଚାହା ପିଇବାକୁ ସମସ୍ତେ ଭଲ ପାଆନ୍ତି ଚାହା ତିଆରି କରିବା ପାଇଁ ଚାହାପତି କ୍ଷୀର ଗୋଲମରିଚ ଅଦା ଚିନି ତେଜପତ୍ର ଆଦି ଦରକାର ହୋଇଥାଏ ଗ୍ୟାସ୍ ଚୁଲାର ବ୍ୟବହାର ମଧ୍ୟ ହୋଇଥାଏ ଆମ ଘରେ ମୋ ବାପା ଦୁଇ ଥର ଚାହା ପିଅନ୍ତି ମୋ ମା' ଦୁଇ ଥର ଚାହା ପିଅନ୍ତି ଓ ମୁଁ ଥରେ ଚାହା ପିଏ ଚାହା ପିଇବାକୁ ଆମ ଘରେ ସମସ୍ତେ ଭଲ ପାଆନ୍ତି